ଆପଣ ମହାଲକ୍ଷ୍ମୀ ଟ୍ରାଭେଲ୍ସ ଲିମିଟେଡ଼ର ଡ୍ରାଇଭର କହୁଛନ୍ତି ତ ମୁଁ ଭୁବନେଶ୍ୱର ରସୁଲଗଡ଼ରେ ତୁମ ଅଟୋକୁ ଅପେକ୍ଷା କରି ଦୀର୍ଘ ସମୟ ଧରି ରହିଛି କିନ୍ତୁ ଆପଣଙ୍କ ଅଟୋ ଏତେ ସମୟ ହେଲା ଆସିନାହିଁ କଣ ଅସୁବିଧା ହୋଇଛି କି ଆପଣ